ମୋ ପ୍ରିୟ ଖେଳ ହେଉଛି କ୍ରିକେଟ ମୁଁ କ୍ରିକେଟକୁ ବହୁତ ପସନ୍ଦ କରେ କାରଣ କ୍ରିକେଟରେ ଯେଉଁ ଟିମ୍ ଭାବରେ ଖେଳାଯାଏ ତାହାକୁ ଦେଖିକରି ନିଜକୁ ବି ଇଚ୍ଛା ହୁଏ ଯେ ଖେଳିବା ପାଇଁ ରୋହିତ ଶର୍ମା ବିରାଟ କୋହଲି ଧୋନିକୁ ଦେଖିକରି ଏମିତି ଲାଗେ ଯେମିତି ନିଜେ ବି ଦିନେ ସେ ଯାଗାକୁ ଯାଇକିରି ଖେଳିବା ତାଙ୍କର ବ୍ୟାଟିଂ ବୋଲିଂ ସବୁ ଦେଖିକରି ବହୁତ ଖୁସି ଲାଗେ ଏବଂ ମୁଁ ଚାହୁଁଛି ମୁଁ ବି ଦିନେ କ୍ରିକେଟ ଖେଲିବି ଏବଂ ମୋତେ କ୍ରିକେଟ ବହୁତ ପସନ୍ଦ ଲାଗେ